ହ୍ୟାଲୋ ଆଜ୍ଞା ବର୍ଷା ଢାବାରୁ ଆପଣ କହୁଛନ୍ତି କି ହଁ ମୁଁ ବର୍ତ୍ତମାନ ରଘୁବାବୁ କହୁଛି ଆପଣ ଏହି ଯେଉଁ ଆଡ୍ରେସରେ ଯେଉଁ ଗାଁ ହେଲା ଅଡାଲ ଥାନା ରଣପୁରୁ ଜିଲ୍ଲା ନୟାଗଡ଼ ଏ ଯେଉଁ ଆଡ୍ରେସରେ ଆପଣ ଏହି ଟିକେ ପୂର୍ବରୁ ଖାଦ୍ୟ ପଠାଇଥିଲେ ସେ ଖାଦ୍ୟ ଠିକ୍ ଅଛି କିନ୍ତୁ ଖାଦ୍ୟ ଖାଇବା ପାଇଁ ଆମ ପାଖରେ ଥାଳି ଚାମଚ ଏସବୁ ନାହିଁ ତେଣୁ ଏହି ଆଡ୍ରେସରେ ଆପଣ ଯଦି ଟିକେ ପଠାଇ ଦିଅନ୍ତେ ଟିକେ ଭଲ ହୁଅନ୍ତା